ଗାଁ ଗହଳିର ସାଧାରଣତଃ ଲୋକଙ୍କର ବୃତ୍ତି ହେଉଛି ଚାଷ ଆମେ ମଧ୍ୟ ସେଇ ଚାଷ କାମ କରୁ ବିଶେଷତଃ ଧାନ ଚାଷ ମୁଗ ବିରି ପନିପରିବା ଏଇଟା ହେଉଛି ଆମ ବାପା ଜେଜେବାପାଙ୍କ ଅମଳର କଥା ସେମାନେ କରି ଆସୁଥିଲେ ଆମେ ଏବେ ମଧ୍ୟ କରୁଛୁ କିନ୍ତୁ ପରବର୍ତ୍ତୀ ପିଢ଼ି ବା ଆମର ପୁଅ ନାତି ଏ ସବୁ ପ୍ରତି ଆଉ ଏତେ ଆଗ୍ରହ ଦେଖାଉ ନାହାନ୍ତି କରୁଛନ୍ତି କିନ୍ତୁ ଆମ ମାନଙ୍କର ଯେଉଁ ଆଗ୍ରହ ଥିଲା ମାଟି ମାଆ ସାଙ୍ଗରେ ମାଟି ହେଇ ଘଟି ଫସଲ ଉତ୍ପାଦନ କରିବା ସେମାନଙ୍କ ଠାରେ ଇଏ ଲକ୍ଷଣ ବହୁତ କମ୍ ମାତ୍ରାରେ ଦେଖାଯାଉଛି ପ୍ରାୟତଃ ପାଠଶାଠ ପଢ଼ି ସହରାଭିମୁଖୀ ହେଉଛନ୍ତି ଚାଷ କାମ ପ୍ରତି ବା ବୃତ୍ତି ପ୍ରତି ଆମର ଯେଉଁ କୌଳିକ ବୃତ୍ତି ଥିଲା ଆମ ବାପା ଜେଜେବାପାଙ୍କ ଅମଳର ଆମେ ଯେମିତି ସେ ବୃତ୍ତିକୁ ଆଦରି ନେଲୁ କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଯୁବ ପିଢ଼ି ବା ଆମର ପୁଅ ନାତିମାନେ ଏସବୁ ପ୍ରତି ଆସ୍ତେ ଆସ୍ତେ ନିଜକୁ ଦୂରେଇ ରଖୁଛନ୍ତି କେମିତି ଆମେ ପାଠଶାଠ ପଢ଼ି ସହରକୁ ଯାଇ ଦୁଇ ପଇସା କମାଇ ସହରର ଚକଚାକ୍ୟ ଭିତରେ ରହିବୁ ସେ ପ୍ରତି ସେମାନଙ୍କର ଆଗ୍ରହ ବେଶୀ ଦେଖାଯାଉଅଛି